ଆମ ବାରି ବଗିଚାରେ ଆମେ ବହୁତ ଗୁଡ଼ିଏ ପନିପରିବା ଲଗେଇ ଥାଉ ବହୁତ ଗୁଡ଼ିଏ ଗଛ ଲଗେଇ ଥାଉ ତ ସେଇଥିରେ ବାଇଗଣ ଗଛ ବାଇଗଣ ଗଛ ନା ଜାଗା ଛୋଟ ଅଳ୍ପ ଜାଗାରେ ହେଇଯିବ ସେ ପାଖାପାଖି ଲଗେଇଲେ ସିଏ ହେଇଯାଏ ବାଇଗଣ ଗଛ ବାଇଗଣ ଗଛ ସେ ପାଖାପାଖି ଏମିତି ଲଗାଏ ସେ ଭଲ ବାଇଗଣ ହୁଏ ସେ ବି ଭଲ ଲାଗେ ଆଉ ଟମାଟୋ ଗଛ ଲଗାଯାଏ ପାଖାପାଖି ଆଉ ଝଟା ଝଟା ଲଗାାଉ ଝଟା ବି ପାଖାପାଖି ଲଗେଇ ସେ ମାଡ଼େ ସେ ଝଟା ବି ଲଗାଉ ସେ ବି ପାଖାପାଖି ଲଗାଯାଏ ଏବଂ ଝଟା ଲଗାଯାଏ ବିନ୍ସବି ପାଖାପାଖି ଲଗାଯାଏ ଏବଂ କଦଳୀ ଗଛ ବି ରଖାଯାଏ କଦଳୀ ଗଛ ଲଗାଯାଏ କଦଳୀ ଗଛ ବାରିରେ କଦଳୀ ଗଛ ଲାଗେ ଏବଂ ବିନ୍ସି ଟମାଟୋ ଟମାଟୋ ତା'ପରେ ଗଲେ ଝଟା ଆଉ ଗୁଆଁର ଭେଣ୍ଡି ବି ପାଖାପାଖି ଲଗାଯାଏ ଭେଣ୍ଡି ଗଛ ଭେଣ୍ଡି ଗଛ ଟିକେ ଅଳ୍ପ ଟିକେ ଦୂରରେ ରଖି ଆଉ ଗୋଟେ ଲଗାଯାଏ ଆଉ ଭେଣ୍ଡି ଲଗାଯାଏ ଟମାଟୋ ଲଗାଯାଏ ଆଉ ଆଳୁ ବି ପାରିପଟେ ଲଗାଯାଏ କେହି କେହି ବଡ଼ ଆଳୁ ଲଗାନ୍ତି ଲଗାଯାଏ ଆଉ ଆଉ ବୋଇତାଳୁ ଲଗାଯାଏ ମକା ମକା ବି ବାରିପଟେ ଲଗାଯାଏ ମକା ଲଗାଯାଏ ତା'ପରେ କଲରା କଲରା ଗଛ ବି ପୁରା ପାଖାପାଖି ପାଖାପାଖି ଲଗାଯାଏ କଲରା ଜହ୍ନି ଜହ୍ନି ଗଛ ବି ଜହ୍ନି ଭେଣ୍ଡି ଏସବୁ ପାଖାପାଖି ଲଗାଯାଏ ବାରିପଟେ ଲଗାଇଲେ ବହୁତ ଭଲ ଭଲ ହୋଇଥାଏ ଆଦାୟ ହୋଇଥାଏ